ସମସ୍ତ ମଣିଷ ତାଙ୍କର ପିଲାଦିନରୁ ହିଁ ବଡ଼ ହେଲା ପର୍ଯ୍ୟନ୍ତ ତାଙ୍କର ସ୍ମୃତି ଜଡ଼ିତ ହୋଇ ରହିଥାଏ ମୁଁ ଯେତେବେଳେ ଚାରି ବର୍ଷର ହୋଇଥିଲି ସେ ସମୟରେ ମୋ ବାପା ମୋ ମାଆକୁ ଘରୁ ବାହାର କରିଦେଲେ ମୋ ମା ମୋ ଅଜା ଘରକୁ ପଳା ଆସିଲେ ସେଠି ମୋ ଅଜା କହିଲେକି ତୁ ଦ୍ୱିତୀୟ ବିବାହ କରେ କିନ୍ତୁ ମୋ ମା ସେତେବେଳେ ମନା କରିଥିଲା କି ନାଇଁ ମୋ ଛୋଟ ଝିଅକୁ ଅଛି ମୁଁ ତାକୁ ଛାଡ଼ିକି ମୁଁ ଆଉ ଗୋଟିଏ ଜାଗାରେ ବାହା ହୋଇ ପାରିବିନି ସେହା କହିକି ସେ ଆଉ ଗୋଟିଏ ଜାଗାକୁ ଆସିକି ଘରଭଡ଼ା ନେଲେ ସେଇଠି ତାଙ୍କ ମାନେ କାମ କରିବାକୁ ଗଲେ ସେଇଠି ମୋତେ ପାଠ ପଢ଼ାଇଲେ ଆଉ କଲେଜରେ ବି ନାଁ ଲେଖାଇଲେ ବଡ଼ ହେଲା ପରେ ମୁଁ ଏବେ ତାଙ୍କ ପାଇଁ ପାଠ ପଢ଼ିକି ଚାକିରି କରୁଛି ମୁଁ ସେହି କଥାଟା ଆଜି ପର୍ଯ୍ୟନ୍ତ ଭୁଲି ପାରୁନିକି ସେ ମୋ ମା ତାଙ୍କ ଖୁସି ସେ ଦେଖିଲେନି ମୋ ପାଇଁ ଚିନ୍ତା କଲେ ଏହା ତାଙ୍କର ବହୁତ ଭଲ ପାଇବା ଥିଲା ଆଜି ପର୍ଯ୍ୟନ୍ତ ମୁଁ ସେଇ କଥାଟାକୁ ହିଁ ମନେ ରଖିଛି ସେଟା ମୋର ସ୍ମୃତି ହୋଇକି ରହିଛି ଆଉ ମୋ ମାଆକୁ ମୁଁ ଅଧିକ ଭଲ ପାଉଛି ଆଜି ବି